ଯେହେତୁ ଆମେ ନିଶ୍ଚିତ ଭାବରେ ଖାଦ୍ୟ ଖାଇବା ସେଥିପାଇଁ ରୋଷେଇ ନିହାତି କରିବା ଆବଶ୍ୟକ ଏହି ପ୍ରଥାକୁ ଆମେ ଦେଖିଲେ ଆମର ମା' ମାନେ ଘରେ ନିଶ୍ଚିତ ଭାବରେ ରୋଷେଇ କରନ୍ତି ଆଉ ସେହି ଯେଉଁ ରୋଷେଇର ପ୍ରଥା ରୋଷେଇର ଯେଉଁ ସଉକ ତାଙ୍କ ପାଖରେ ଆମେ ଅବଲମ୍ବନ କରୁ ସେଇଟା ଆମେ ଆମେ ସେଇଟା ସବୁବେଳେ ତାକୁ ତର୍ଜମା କରି ଆମେ ନିଜେ କେମିତି ଏହି ରୋଷେଇ କାମ କରିବୁ ସେଥିରୁ ମଧ୍ୟ ଆମେ କେମିତି ଖୁସି ଅନୁଭବ କରିବୁ ସେଇଟାକୁ ଆମେ ମା'ଙ୍କଠାରୁ ଶିଖିଛୁ ମା' ମଧ୍ୟ ବହୁତ ଖୁସିର ଆନନ୍ଦର ସହିତ ରୋଷେଇର କାର୍ଯ୍ୟକୁ ସମାପନ କରି ସେ ଆମକୁ ମଧ୍ୟ ଖାଦ୍ୟ ବାଢ଼ନ୍ତି ଆଉ ସେହି ଖାଦ୍ୟକୁ ଆମେ ଖାଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆମେ କରିଥାଉ